ଦଶ ହଜାର ଟଙ୍କା ଦେଇ ଗୋଟିଏ ମୋବାଇଲ କିଣିଲି ଯେ ଦୁଇ ମାସ ହୋଇନି ସେ ପୁଣି ଖରାପ ପଡ଼ିଲା ଆଉ ଥରେ କଣ କହୁଛନ୍ତି ଦୁଇ ହଜାର ଟଙ୍କା ପୁଣି ରିପେୟାର୍ ପାଇଁ ଦୁଇ ହଜାର ଖର୍ଚ୍ଚ ହେବ ଏତେ ପଇସା ପୁଣି କୁଆଡ଼ୁ ଆଣିମି ଭାବୁଛି ଦୁଇ ହଜାର ଟଙ୍କିଆ ଆମର ଗୋଟିଏ ଇଏ ଫୋନଟେ କିଣିଦେବି ଭଲ ହେବ ଏ ମୋବାଇଲ ଏମିତିଆ ଚଲାଇବାକୁ ଇଚ୍ଛା ହେଉନି ଏହି ଯେଉଁ ଦଶ ହଜାର ମୋର ଲସ୍ ପାଣିରେ ପଡ଼ିଗଲା